ସୁନୀଲ ଭାଇ ଆପଣଙ୍କ କ୍ୟାସ୍ ଅଛି ଖୁଚୁରା ପଇସା ମୋର ପାଞ୍ଚଶହ ଟଙ୍କା ଅଛି ଆପଣଙ୍କୁ ନିଅନ୍ତୁ ମୋତେ ଖୁଚୁରା ପଇସା ଦିଅନ୍ତୁ ହଁ ଏବେ ନହେଲେ ଅନଲାଇନ୍ ହବ ପଇସା ଟିକେ ଜଲ୍ଦି ଦିଅନ୍ତୁ ଦୋକାନ ଠୁ ଖୁଚୁରା ଧରିକି ଆସନ୍ତୁ ପଇସାଟା ଦେଲେ ମୁଁ ଯିବି ଜଲ୍ଦି ମୋର କାମ ଅଛି ନହେଲେ ବହୁତ ବ୍ୟସ୍ତରେ ଅଛି ପଇସାଟା ନେଇଯିବି ଅନଲାଇନ୍ ହବ ଫୋନ ପେ ଗୁଗୁଲ୍ ପେ ଆପଣ ଚଲାଉଛନ୍ତି ଚଲାଉଛନ୍ତି ହେଲେ କୁହନ୍ତୁ ନହେଲେ ନମ୍ବରରେ ଆପଣଙ୍କୁ ପଇସା ପଠାଇ ଦେଉଛି ଚଲାଉ ନାହାନ୍ତି